ଗ୍ରାମାଞ୍ଚଳରେ ସରକାରୀ ଶାସନ ଅଭାବର ମୁଖ୍ୟ କାରଣ ହେଉଛି ଦୁର୍ବଳ ସରକାର ସରକାର ଆମକୁ କିଛି ସୁଯୋଗ ସୁବିଧା ଦେଉନାହାନ୍ତି ଆମ ଏଠି ପାଠ ପଢ଼ିବା ପାଇଁ ଭଲ ବିଦ୍ୟାଳୟ ଖଣ୍ଡେ ନାହିଁ ଛୋଟ ଛୋଟ ଶିଶୁମାନେ ସ୍କୁଲ ଯିବା ପାଇଁ ଛୋଟ ଅଙ୍ଗନବାଡ଼ି ଖଣ୍ଡେ ନାହିଁ ଏଇଠି ମେଡ଼ିକାଲ ମଧ୍ୟ ନାହିଁ ସରକାରୀ ମେଡ଼ିକାଲ ଯେଉଁ ସବୁ ମେଡ଼ିକାଲ ଅଛି ସବୁ ପ୍ରାଇଭେଟ ମେଡ଼ିକାଲ ସେଇଠି ଗରିବ ଲୋକମାନେ ଯାଇକି ଚିକିତ୍ସା କରେଇପାରିବେ ନାହିଁ ସରକାରଙ୍କୁ କହିଲେ ମଧ୍ୟ ଦରଖାସ୍ତ ଦେଲେ ମଧ୍ୟ ତାଙ୍କେ କିଛି ଦେଖୁନାହାନ୍ତି ଆମକୁ କାରଣ ଆମେ ଏଇଠୁ ଭିତରେ ଭିତରେ ଘର କରିକି ରହୁଛୁ ଯେମିତି ଜଙ୍ଗଲ ଜଙ୍ଗଲ ପାହାଡ଼ ପାହାଡ଼ ଭିତରେ ଆମ ଏଠୁ ଭଲ ରାସ୍ତା ଖଣ୍ଡେ ନାହିଁ ଆମେ କେମିତି ଯିବୁ ମେଡ଼ିକାଲ କେତେ ଲୋକ ଅଛନ୍ତି ବହୁତ ଦେହ ଖରାପ ବହୁତ ଅସୁସ୍ଥ ହେଇକି ମେଡ଼ିକାଲକୁ ଯିବା ବେଳେ ତାଙ୍କେ ସେଇଠି ରାସ୍ତାରେ ଦେହତ୍ୟାଗ କରି ପର ପର ଲୋକକୁ ଗମନ କରିଦେଲେ ତା'ପରେ ଗର୍ଭବତୀ ମହିଳା ତାଙ୍କେ କେତେ ଏତେ କେତେ ଲୋକ ଅଛନ୍ତି ଯେ ଗାଁରେ ଛୋଟ ଛୋଟ ଡକ୍ଟର ଛୋଟ ଛୋଟ ଯେଉଁମାନେ ପାଠ ପଢ଼ି ନାହାନ୍ତି ଅଳ୍ପ ପାଠରେ ଡକ୍ଟର ହେଇଗଲେ ସେମାନେଙ୍କୁ ଚିକିତ୍ସା ସେମାନଙ୍କ ପାଖକୁ ଯାଇ ଚିକିତ୍ସା କରୋଉଛୁ ଗର୍ଭବତୀ ମହିଳାମାନେ କେତେ ଅଛନ୍ତି ତାଙ୍କ ପାଖରେ ଚିକିତ୍ସା କରେଇବାକୁ ଯାଇ ନିଜ ଦେହତ୍ୟାଗ କରିଚି ତାଙ୍କ ଛୁଆ ମଧ୍ୟ ମରିଗଲେ ସରକାର ଯଦି ଆମର ଏଇଠି ଗୋଟେ ଭଲ ସରକାରୀ ମେଡ଼ିକାଲ ତିଆରି କରିବେ ତାହେଲେ ଏମିତି ହେବ ନାହିଁ ତାହେଲେ କେଉଁ ଲୋକମାନେ ବି ଚିକିତ୍ସା ନହେଇ ମରିବେ ନାହି ଆଉ ଯଦି ସ୍କୁଲ ଖଣ୍ଡେ ବିଦ୍ୟାଳୟ ଖଣ୍ଡେ କଲେଜ ଖଣ୍ଡେ କରିଦେବେ ତା'ହେଲେ ଆଉ ଏଇଠି କିଏ ମୂର୍ଖ ରହିବ ନାହିଁ ସମସ୍ତେ ପାଠ ପଢ଼ିବେ ସମସ୍ତେ ଜାଣିବେ ଶିକ୍ଷା କଣ ସମସ୍ତେ ବୁଝିପାରିବେ ଶିକ୍ଷା କ'ଣ କିଏ ଆଉ ମୂର୍ଖ ଭାବରେ ରହିପାରିବେନି ଶିକ୍ଷାର ସମସ୍ତେ ଶିକ୍ଷାର ବ୍ୟବହାର କରିପାରିବେ